ଆମର ଓଡ଼ିଶାରେ ଯେଉଁ ପ୍ଲାଷ୍ଟିକ୍ ବୋଟଲମାନେ ତିଆରି ହଉଛେ ଅନ୍ୟ ଜାଗାନୁ ଅନ୍ୟ ରାଜ୍ୟ ନୁ ସେ ପ୍ଲାଷ୍ଟିକ୍ ର ଦାନା ମାନେ ଆସୁଛି ଆମର ଦିନୁ ସେ ପ୍ଲାଷ୍ଟିକ୍ ବୋତଲ ତିଆରି ହେଉଛେ ପ୍ଲାଷ୍ଟିକ୍ ପାଇପ୍ ତିଆରି ହଉଛେ ସେଇଟା ଫିର ଅନ୍ୟ ରାଜ୍ୟକେ ଯାଉଛେ ଏନ୍ତା ହିସାବେ ଆମର ଅନ୍ୟ ଗୁଟେ କମ୍ପାନୀ ନ ଆଉ ଗୁଟେ କମ୍ପାନୀକି ତା ମାନେ ନିର୍ଭର ଅଛି ଆମେ ଗୁଟେ ରାଜ୍ୟ ନୁ ଅନ୍ୟ ରାଜ୍ୟ ର ଉପରେ ନିର୍ଭର ନାଇଁ କଲେ ନାଇଁ ଚଲି ହୁଏ ଏନ୍ତା ହିସାବେ ହେଉଛି ଆମ ରାଜ୍ୟରେ ଯେନ୍ ଚାଉଲ୍ ଟା ମାନେ ଧାନ୍ କେ ନେଇ କିରି ଚାଉଲ୍ ହଉଛେ ସେ ଚାଉଲ୍ କେ ଅନ୍ୟ ଜାଗା କେ ଦିଆ ହଉଛେ ଅନ୍ୟ ରାଜ୍ୟ ଉପରେ ଆଉ ଅନ୍ୟ ରାଜ୍ୟନୁ ଫିର କାଣା କରା ହଉଛେ ଆମେ ସିଆଡ଼ୁ ଗହମ ଆନିଛୁ ଗହମ ଆନିକିରି ସେ ଗହମ କେ କାଣା କରୁଚୁ ଏନୁ ପେସେଇ କରି ଆମର ଏନୁ ଅଟା ତିଆରି ହଉଛେ କେଥିର ଲାଗି ଆମର ଏନୁ ଗହମ୍ର ଚାଷ ବହୁତ କମ୍ ଅଛି ଆମର ଏନୁ ଚାଉଲ୍ ତ ସେ ହିସାବେ ଅନ୍ୟ ରାଜ୍ୟ ଉପରେ ନିର୍ଭର କରବାର୍ କେ ପଡ଼ୁଛେ ଆର୍ ସେ ରାଜ୍ୟ ବି ଆମର ଉପରେ ନିର୍ଭର କରବାର୍ କେ ପଡ଼ୁଛେ ହେନ୍ତା ହିସାବେ ତା ମାନେ ଚାଲିଛି ଆମର ରାଜ୍ୟରେ ଯେନ୍ତା କି ତା ମାନେ ପେଟ୍ରୋଲ ଅନ୍ୟ ଜାଗାନୁ ଆଣିକରି ଆମର ଏନୁ ଟାଙ୍କିମାନଙ୍କୁ ଦିଆ ହଉଛେ ସେ ପେଟ୍ରୋଲ କେ ନେଇକରି ଆମେ ତା ମାନେ କିଣୁଛୁ ଆମର ଇଆଡୁ ହେନ୍ତା ପାଣି ବିଲ୍ ଅଲଗା ଜାଗା କେ ଦିଆ ହଉଛେ ଏମିତି ହିସାବେ ତ ମାନେ ନିର୍ଭର କରାହଉଛି